ହ୍ୟାଲୋ ନମସ୍କାର

ହଁ କରିଦିଅ

ହଁ ଆମେ କହୁୁଛୁ ଇଏ ଶହେ ଲକ୍ଷ ନଉଛୁ ଆଉ ମୁଁ ଆପଣଙ୍କ ଘରକୁ ଯିବି ଯାଇକିରି ଏଷ୍ଟିମେଟ୍ କରିବି କ'ଣ ସବୁ ଲାଗିବ ସବୁ ୱାୟାର କେତେ ଲାଗିବ କ'ଣ କ'ଣ ସବୁ ପର୍ଟ୍ସ ଲାଗିବ ସବୁ ମୁଁ ସେଗୁଡ଼ା ହିସାବ କରିକିରି ଆମେ ସାଙ୍ଗ ହେଇକିରି ଇଲେକ୍ଟ୍ରିକ୍ ଦୋକାନ ଯିବା ଯାଇକିରି ସେ ଜିନିଷି ସବୁ କିଣିକି ନେଇକିରି ଅସିବା ମୁଁ କରିଦେବି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ହଁ ଆମେ ସାଙ୍ଗ ହେଇକିରି ପଳାଇବା ଆଉ ସାଙ୍ଗ ହେଇକିରି ପଳାଇବା ଭଲ କମ୍ପାନୀର ଆଣିବା କୋନା କମ୍ପାନୀର ପାରଛ ଜାଗା ଆଣିବା ଆଉ ୱାୟାର ଭଲ ଆଣିବା

ହଁ ହଁ ହଉ ଠିକ୍ ଅଛି ମୁଁ କ କାଲି ଯାଇକିରି ଆପଣଙ୍କୁ ଭେଟୁଛି ଭେଟିଲେ ଆପଣ କାମ କରିଦବା ଆଉ ଆଜ୍ଞା ଆଜ୍ଞା ହଁ ସେମିତିଆ କରିବାକୁ ପଡ଼ିବ ମେଜରମେଣ୍ଟ ନେଇକିରି ସବୁ ଜିନିଷ ଆଣିବା ହଁ ରହିଲି ଆଜ୍ଞା କାଲି ଭେଟିବି ହ୍ୟାଲୋ ହଁ ହଁ କାଲିକି ଭେଟିବି